ମୋର ପ୍ରିୟ ଖାଦ୍ୟ ହେଉଛି ସୁଜି ଉପମା ସେ ମୋତେ ବହୁତ ଭଲ ଲାଗେ କାରଣ ସେଟା ଶରୀର ପାଇଁ ବହୁତ ହିତକର ସେଥିରେ ବିଭିନ୍ନ ପ୍ରକାର ପନିପରିବା ପଡ଼ି କରି ହୋଇଥାଏ ସେଇ ସୁଜି ଉପମା ଖାଇଲେ ଦେହକୁ ବଳ ଯୋଗାଏ ସେଥିରେ ବିଭିନ୍ନ ପନିପରିବା ଯୋଗୁଁ ବିଭିନ୍ନ ପ୍ରକାର ପୁଷ୍ଟି ସାର ଖାଦ୍ୟ ମଧ୍ୟ ମିଳିଥାଏ ସୁଜି ଯୋଗୁଁ ସ୍ନେହସାର ବି ସେଥିରେ ରହିଥାଏ ଯେଉଁଟାକି ଆମ ଶରୀରକୁ ସବୁପ୍ରକାର ସାର ଯୋଗାଇଥାଏ ତାକୁ ଖାଇଲେ ସେଟା ବି ବହୁତ ଭଲ ଲାଗେ ମୋତେ ପାଟିକୁ ଖାଇବାକୁ ସୁଜି ଉପମାରେ ବିଭିନ୍ନ ପ୍ରକାର ସବୁଜ ପନିପରିବା ପଡ଼ିଥାଏ ସବୁଜ ପନିପରିବାରେ ପୁଷ୍ଟିସାର ଶ୍ୱେତସାର ଏସବୁ ରହିଥାଏ ପୁଷ୍ଟିସାର ଦେହ ପାଇଁ ବହୁତ ଆବଶ୍ୟକ ପୁଷ୍ଟିସାର ଯୋଗୁଁ ଦେହକୁ ବଳ ମିଳିଥାଏ ଶ୍ୱେତସାର ଯୋଗୁଁ ଶକ୍ତି ମିଳିଥାଏ ଉପମାରେ ବିଭିନ୍ନ ପ୍ରକାର ପନିପରିବା ଯଥା ବିନ୍ସ ଗାଜର ବିଟ୍ କୋବି ବିଲାତି ବାଇଗଣ ଏସବୁ ପଡ଼ି ପଡ଼ି କରି ହୋଇଥାଏ ସୁଜି ଉପମାଟା ବହୁତ ଭଲ ଓ ହିତକର ହୋଇଥାଏ ତେଣୁ କରି ସିଏ ମୋତେ ବହୁତ ଭଲ ଲାଗେ ଖାଇବା ପାଇଁ